କୃଷି କ୍ଷେତ୍ରରେ ଅନ୍ତର୍ଭୁକ୍ତ କରଣ କିମ୍ବା ବିିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ପ୍ରମୁଖ ପଦକ୍ଷେପ କିମ୍ବା ନୀତି ଗୁଡ଼ିକ ପାଇଥାଉ କ'ଣ ହେଉଛି ଆମେ ମୁଗ ଡାଲି ଓ ଡାଲିମା କାନ୍ଦୁ ଡାଲି ଓ ବିରି ଡାଲି ଯାକ ଆମେ କୃଷି ତାଙ୍କୁ ତାଙ୍କେ ଯାକ କଷ୍ଟ କରି ଆମକୁ ବିକ୍ରି କରୁଛନ୍ତି ଆମେ କୃଷି କ୍ଷେତ୍ରରେ ଅନ୍ତର୍ଭୁକ୍ତକରଣ କରିପାରିବୁ ବିଭିନ୍ନ ପରିବା ଲୋକମାନଙ୍କୁ ତାଙ୍କୁ କୃଷି ବିଷୟରେ ଜଣାଇ ପାରି ତାଙ୍କୁ କୃଷି କ'ଣ ଶିଖାଇ କରି କୃଷି କାମ ଶିଖାଇ କରି ତାଙ୍କୁ କରଣ କରିପାରିବୁ ଓ କୃଷି ଆମେ ଲୋକମାନଙ୍କୁ ଶିଖାଇ ପାରିବୁ ଯେ କୃଷି ହେଉଛି ଆମର ଖାଦ୍ୟ